ମ୍ୟାମ୍ ମ୍ୟାମ୍ ନମସ୍କାର ଗୀତାଞ୍ଜଳି କହୁଥିଲେ ନା ହଁ ମୋର ମୋର ମୁଁ ଗୋଟେ ହୋଟେଲ୍ ମ୍ୟାନେଜର୍ ଆଉ ହୋଟେଲ୍ଟା ବହୁତ ଭଲରେ ଚାଲିଛି ମୋର ନବରଙ୍ଗପୁର ଜିଲ୍ଲାରେ ଗୋଟେ ହୋଟେଲ୍ ଅଛି ଶ୍ରୀୟା ହୋଟେଲ୍ ତାଙ୍କୁ କହିବେ ଆଉ ସେଇଟା ସକାଳୁ ସକାଳୁ ନଅଟାରୁ ରାତି ଦଶଟା ଯାଏଁ ଚାଲୁଛି ଆଉ ସେଠି ଲୋକ ବାକ କେତେ ନା ସାତ ଆଠ ଜଣ କାମ କରୁଛନ୍ତି ଯେ ଓଦା ମିନ୍ସ୍ କେତେ ଦଣ ରୋଷେଇ ରୋଷେଇ କାମରେ ଲାଗୁଛନ୍ତି ଆଉ କେତେ ଜଣ ୱଟର୍ ୱଟର୍ରେ ଅଛନ୍ତି ଆଉ ଆଉ ବାକି ସବୁ ସଫାସୁତରା କରିବାରେ ଲାଗିଛି କ'ଣ କହୁଥିଲେ ମ୍ୟାମ୍ ଆଚ୍ଛା ଆଚ୍ଛା ଆମର ହୋଟେଲରେ ନା ମାଛ ହେଉଛି ଚିକେନ୍ ହେଉଛି ଛତୁ ତରକାରୀ ହେଉଛି ଅଣ୍ଡା ଆମ୍ଲେଟ୍ ହେଉଛି ଅଣ୍ଡା ତରକାରୀ ହେଉଛି ପାମ୍ପଡ଼ ହେଉଛି ଚିପସ୍ ହେଉଛି ଚିଲି ହେଉଛି ତାପରେ ମାଛ ଖଟା ହେଉଛି ମଟନ୍ ହେଉଛି ବିରିୟାନୀ ହେଉଛି ବହୁତ ପ୍ରକାର ଖାଦ୍ୟ ହେଉଛି ମ୍ୟାମ୍ ଆପଣଙ୍କ ଆପଣଙ୍କ ପାଖରେ ମୋର କେତେଟା କାମ ଥିଲା ଯେହେତୁ ଆପଣଙ୍କ କଥା ଆପଣ ସମ୍ବାଦିକ ନା ମୋର ହୋଟେଲ୍ରେ ଦୁଇଜଣ ଦୁଇ ଜଣ ମ୍ୟାନେଜର୍ ମ୍ୟାନେଜର୍ ଦରକାର ଥିଲା ଆଉ ସେମାନେ ୱୋଟର୍ରେ ଆଉ ମାସକୁ ପନ୍ଦର ହଜାର ଟଙ୍କା ତ ମୁଁ ଆପଣଙ୍କୁ ଅନୁରୋଧ କରୁଛିକି ଆପଣଙ୍କର ଆଡ଼ଭର୍ଟିସମେଣ୍ଟ ଦ୍ୱାରା ଦୁଇ ଜଣଙ୍କୁ ପଠେଇବେ ମିନ୍ସ୍ ଆଡ଼ଭର୍ଟିସମେଣ୍ଟ କରନ୍ତୁ ଦୁଇଜଣଙ୍କୁ ସକା କାମଟା ସକାଳ ନଅଟାରୁ ରାତି ବାରଟା ଯାଏଁ ଆଉ ମାସକୁ ପନ୍ଦର ହଜାର ଟଙ୍କାର ସାଲାରୀ ମିଳିବ ମନ୍ଥଲି ଆପଣ ଟିକେ ଆପଣଙ୍କ ନ୍ୟୁଜ୍ ପେପର୍ରେ ଛାଡ଼ିକି ସେସବୁ ଟିକେ ମ୍ୟାନେଜ୍ କରି ଦିଅନ୍ତୁ ହଁ ଆଉ ମ୍ୟାମ୍ ଆଉ ଆମର ହୋଟେଲ୍ରେ ଦିନକୁ ହଁ ଦିନକୁ ହେଉଛି ଦିନକୁ ହେଉଛି ପାଖାପାଖି ଦିନକୁ ପନ୍ଦର ହଜାର ହୋଇଯାଉଛି ଏମିତି ଲୋକ ମଧ୍ୟ ଆସୁଛନ୍ତି ଏଠିକାର ମାନେ ଖାଇବା ବହୁତ ପସନ୍ଦ କରୁଛନ୍ତି ତ ସେଇଥି ପାଇଁ ହଉ ମ୍ୟାମ୍ ମୁଁ ହଉ ମ୍ୟାମ୍ ପରେ କଥା ହେବା ରଖୁଛି ଧନ୍ୟବାଦ